ହଁ ଆମର ମୁଁ ଗୋଟେ କୃଷକ ଜଣେ କହୁଛି ଆମର ସେଇ ପରିବା ମୁଁ କରିଛି ଚାଷ କରିଛି ବିଭିନ୍ନପ୍ରକାର ଚାଷ କରିଛି ମୋର ଭଲ ଫ୍ରେସ୍ ପରିବା ଅଛି ଆଉ ଆପଣ ଯଦି ଟିକିଏ କିଣନ୍ତେ ତା'ହେଲେ ଭଲ ହୁଅନ୍ତା ନାଇଁ ସମସ୍ତଙ୍କର ରଖିବା ଅପେକ୍ଷା ମୋ ରଖିବା ଫରକ ପଡ଼ିବ ମୋର ଟିକିଏ ଫ୍ରେସ୍ ପରିବା ସବୁ ଅଛି ଅଙ୍କା ବଙ୍କା ନାହିଁ ଆଉ ଭଲ ପରିବା ମୁଁ ବାଇଗଣ କରିଛି ଆଉ ପୋଟଳ କରିଛି ଆଉ ଏମିତି କଲରା କରିଛି ଭେଣ୍ଡି କରିଛିଏମିତି ଆଉ ଝୁଡ଼ଙ୍ଗ କରିଛି ଏମିତି ଲଙ୍କା କରିଛି ଏମିତି ସବୁ କରିଛି ବାଇଗଣ ତ ବାଇଗଣ ତ ଆମର ଅଲଗା ଏଇଠି ବିକ୍ରି ହେଉଛି ଲୋକାଲ୍ ଇଏରେ ବିକ୍ରି ପଡ଼ିବ ଦୁଇଶହ ତିନିଶହ ଏମିତି ବିକ୍ରି ହେଉଛି ଆପଣ ରଖିବେ ମାନେ

ଆପଣ କ'ଣ ଗୋଟେ ରେଟ୍ କରିବେନା ମୋର ଫ୍ରେସ୍ ପରିବା ନା ଆଉ ରେଟ୍ ଟିକିଏ କାଟିବ ହଁ କଖାରୁ ଅଛି କଖାରୁ ଦଶ ଟଙ୍କା କିଲୋ ବିକ୍ରି ହେଉଛି ସାତ ଟଙ୍କା କୁଆଡ଼ୁ ହେବ ଆଉ ଲସ୍ ହେବ ମୋର ଫ୍ରେସ୍ ପରିବା ଆଉ ସାତ ଟଙ୍କା କ'ଣ ହେବନି ଆଉ ଦୁଇ ଟଙ୍କା ଖଣ୍ଡେ ବଢ଼ାନ୍ତୁ ଆଉ ଲଙ୍କା ଅଛି ବା ଲଙ୍କା କିଲୋ ଷାଠିଏ ଟଙ୍କା ବିକ୍ରି ହେଉଛି ମୋର ଫ୍ରେସ୍ ପରିବା ନଗଦ ତୋଳା ହୋଇଛି ଆଉ ସବୁଥିରୁ ରେଟ୍ କାଟିଲେ କେମିତିକା ହେବ ଆଉ ନଗଦ କାଟିଲେ ମୋର ସବୁ ପରିବା ଫ୍ରେସ୍ ପରିବା ପୋଟଳ ଅଛି ନା ନା ପୋକ ଫୋକ କିଛି ଖରାପ ସବୁ ମୁଁ ବାଛିକି ପୋକ ପରିବା ମୁଁ ବାଛି କି କାଢିଦେବି ଫ୍ରେସ୍ ପରିବା ନେବ ଆଉ ଆଉ ରେଟ୍ ବି ତା ହଁ ପ୍ୟାକିଙ୍ଗ୍ଟା ଠିକ୍ସେ ହେବ ନା ପ୍ୟାକିଙ୍ଗ୍ଟା ନହେଲେ ବେପାର ହଁ ପ୍ୟାକିଙ୍ଗ୍ ମୁଁ ଠିକ୍ସେ କରିବି ହଁ ହଉ ନେବା କେଉଁଠିକି ମୋର ଟିକିଏ ଭଲ ପରିବା ଟିକିଏ ନଗଦ ପରିବା ମୋର ଆଉ ଆପଣ ଟିକିଏ ରେଟ୍ ଫେଟ୍ ବେଶୀ କଟା କଟି କରିବେନି ଏ ବଜାରରୁ ଯାହା ଯେଉଁ ରେଟ୍ରେ କିଣୁଛ ମୋଠୁ ସେଇଟା ଆଉ କମେଇକି କିଣିବ ଆଉ ଫ୍ରେସ୍ ପରିବାନା ମୋର ମୋର ତୋଳା ହେବ ଦିଆ ହେବ ଆଉ ଆପଣ ମନା ଆପଣ ମନେକି ଠିକଣାଟା ବତାଇବେ ନା ମୁଁ ଯିବି କେମିତି ନହେଲେ ହଁ ଗାଡି ଭଡ଼ା ମୁଁ କିଛି ସହିବି ଆପଣ କିଛି ସହିବିନା ଆଉ ମୁଁ ସବୁ ସାହିବି ମୋର ଲସ୍ ହେବନି ନାଁ ହଁ ତୁମେ ବାରଣା ଦେବ ମୁଁ ଚାରେଣା ଦେବି ସେଟା ଲସ୍ ହେବ ନହେଲେ ମ ଆଉ କୋବି ନେବନି କୋବି ଆଉ ଝୁଡ଼ଙ୍ଗ ଝୁଡ଼ଙ୍ଗ କିଲୋ ଷାଠିଏ ଟଙ୍କା ଅଛି ହଉ ଆଉ ଲଙ୍କା ନେବି ନା ନାହିଁ କ'ଣ କ'ଣ ନେବି ମୋତେ ଟିକିଏ କହିଦିଅନ୍ତୁ ହଁ ହଉ ହଉ ରଖୁଛି କାଲି ଯିବି